ସାର୍ ଯେଉଁଟାକି ମୁଁ ଏବେ କୋରାପୁଟରୁ ମାଲକାନଗିରି ବା କୋରାପୁଟରୁ ଭୁବନେଶ୍ୱର ଯିବେ ଯେଉଁ ମୁଁ ଗାଡ଼ିଟା ବୁକ୍ କରିଥିଲି ସେଇଟା ନିଜ ଜାଗାରୁ ପହଞ୍ଚିବା ପରେ ଆପଣ ନଗତ ଟଙ୍କାରୁ ୱିଡ୍ରୋ କରିପାରିବେ କି ନାହିଁ ଯଦି ଡ୍ରାଇଭର୍ ସୋ ଆପଣ କୁହନ୍ତୁ କି ଆପଣଙ୍କ ପାଖରେ ଖୁଚ ପଇସାଟା ଅଛି ତ କାହିଁକି ନା ମୋ ପାଖେ ଅନଲାଇନ୍ ପେମେଣ୍ଟ ନାହିଁ ମୋ ପାଖେ କ୍ୟାସ୍ ଟା ଅଛି ତ ମୁଁ କ୍ୟାସ୍ ପେମେଣ୍ଟ କରିବି ତ ଆପଣଙ୍କ ପାଖରେ ଖୁଚୁରା ପଇସା ଅଛି ତ ଅଛିକି ନାହିଁ ପରେ କହିପାରିବେ ନହେଲେ ମୁଁ ଆସିବି ନାହିଁ ବିକଜ୍ ପଇସା ପାଖରେ ନାହିଁ